ଆପଣ ମାନେ ଜାଣିଥିବେ ଗାଁ ଗହଳି ଏବଂ ସହରରେ ବହୁତ ସ୍ପୋର୍ଟଡ୍ସ ଚାଲେ ହେଲା ସେମିତି ରେ କ୍ରିକେଟ୍ କ୍ରିକେଟ୍ ଖେଲିବା ପାଇଁ ସହରରେ ତ ବହୁତ ଷ୍ଟାଡ଼ିୟମ୍ ଅଛି ବହୁତ ଅଛି ସେଠାରେ ବହୁତ ଖେଲନ୍ତି ସେଠାରେ ସହଯୋଗ କରିବା ପାଇଁ ବହୁତ ଏମ୍ ଏଲ୍ ଏ ବହୁତ ଅଛନ୍ତି ସେଠାରେ କିନ୍ତୁ ଗାଁ ଗାଉଁଲି ଟିକେ ଅଲଗା ଗାଁ ଗହଳିରେ ଗଭର୍ଣ୍ଣମେଣ୍ଟ୍ ତରଫରୁ ଆସେ ବୀଜ ଗତ ଦୁଇ ବର୍ଷ ତଳେ ବିଜୁ ଯୁବ ଆସିଥିଲା ଦୁଇ ବର୍ଷ ତଳେ ସେଠାରେ ବହୁତ ଫଣ୍ଡ ଆସେ ସେଠାରେ ଫଣ୍ଡ ଆସେ ଏ ବର୍ଷ ଏ ବର୍ଷ ତିନି ଲକ୍ଷ ଟଙ୍କା ଆସିଛି ଫିଲଡ଼୍ ସାଇଜ୍ କରିବା ପାଇଁ ଫିଲଡ଼୍ ସାଇଜ୍ କରିବା ପାଇଁ ଆମେ ଖେଳିବୁ ସେଠାରେ ସେମିତିକି ବହୁତ ଆସେ ତାପରେ ଆମର୍ ସ୍କୁଲ୍ରେ ସ୍କୁଲ୍ରେ ତରଫରୁ ଆସେ ବହୁତ ସ୍କିମ୍ ସ୍କୁଲ୍ ତରଫରୁ ଆସେ ସ୍କୁଲ୍ ତରଫରୁ ଯେମିତିକି ପିଲା ମାନଙ୍କୁ କ୍ରିକେଟ୍ ଫୁଟବଲ୍ ବହୁତ ଆସେ ହେମିତି ଖେଳି ଖେଳି ସ୍କୁଲ୍ରୁ ବ୍ଲକ୍ ବ୍ଲକ୍ ବ୍ଲକ୍ରୁ କଲାହାଣ୍ଡି ଡିଷ୍ଟ୍ରିକ୍ଟ୍ ଡିଷ୍ଟ୍ରିକ୍ଟ୍ ରୁ ଷ୍ଟେଟ୍ ଷ୍ଟେଟ୍ରୁ ନ୍ୟାସନାଲ୍ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ବହୁତ ପ୍ଲେୟର୍ ହେଇପାରିବି ହେମିତି ଦେଖନ୍ତୁ ଆପଣ ଯଦି ବିଜୁ ଯୁବ ବିଜୁ ଯୁବକ ରୁ ବହୁତ ସ୍କିମ୍ ଆସେ